ଗଲା ଶନିବାର ଦିନେ ଶନିବାର ଦିନ ଆମର୍ ହାଟ ବଇସି ଆର୍ ସେ ହାଟୁ ଗୋଟିଏ ଚପଲ ସାରେ ଆଣଲି ଚପଲମାନଙ୍କର ଭିତରେ ଇ ଚପଲଟା ମୋତେ ପସନ୍ଦ ଲାଗ୍ଲା ବଇଲେ ଚପଲଟା ହଲଦି ରଙ୍ଗର ହୋଇଛେ ଆର୍ ଫିତା ଦୁଇଟା ତାର୍ କୋଲିଆ ରଙ୍ଗ ହୋଇଛେ ଚପଲଟା ଯେତେଲେ ବୋଇଲେ ମୁଇଁ ପିନ୍ଧଲି ଇବୁଆ ଚପଲଟାତ ଲଦ ଲଦ ଲଦ ଲଦ କଲା ଭାରି ବନେ ଲାଗଲା ଆର୍ ସେତାକେ ଶହେ ଟଙ୍କା ଦେଇକିରି ସେ ଚପଲଟା ଆଣଲି ଚପଲଟା ପିନ୍ଧଲା ପରେ ଭାରି ସଫ୍ଟ ଲାଗୁଛେ ଭଲ୍ ଲାଗୁଛେ ଚପଲଟା ପିନ୍ଧିବାର ଲାଗି ଇ ଚପଲ ଦେଖିକିରି ମୋର୍ ସାଙ୍ଗ ଯୁଡ଼େ ବୋଇଲେ ଦାଦା ଭଲ ଚପଲ ସାରେ ତ ଆନିଛ ଏନ୍ତା ଚପଲ ଆମକୁ ଗଲା ସାରେ ସାରେ ଆଣିଦେଲେ ନାଇ ହେତା ଦାମ କେତେ ପଡ଼ିଛେଁ ନାଇ ମୁଇଁ ବୋଲି ଶହେ ଶହେ ଟଙ୍କା ଠିକ୍ ଅଛେ ଦାଦା ଆଇଲା ଶନିବାର ଦିନ ଆମର ଲାଗି ଗୋଟିଏ ଗୋଟିଏ ଚପଲ ଆଣିଦବ